ଆମ ଘର ଚାରିପାଖରେ ସବୁ ଅଳିଆ ଅବର୍ଜନାକୁ ସଫା ରଖି ଥାଉ ପଲଥିନ୍ ନବ୍ୟବହାର କରି ଠୁଙ୍କା ବ୍ୟବହାର କରିଥାଉ ଆଉ ପନିପରିବା ଚୋପା ସମସ୍ତଙ୍କୁ ମାଟି ତଳେ ପୋତିଦେଉଥାଉ ଆଉ ସବୁ ସବୁ ସମସ୍ତଙ୍କୁ ପରିବେଶ ସମସ୍ତ ପରିବେଶକୁ ସ୍ୱାସ୍ଥ୍ୟ ରଖିବା ପାଇଁ ସବୁ ସଫା ରଖିଥାଉ